ପହଁରିବା ଏକ ଭଲ ଅଭ୍ୟାସ ପହଁରିବା ଗୋଟେ ଖୋଲା ଜାଗାରେ ଖୋଲା ଖୋଲା ପାଣିରେ ନଈରେ ପୋଖରୀରେ ହବା ଉଚିତ ଯେଉଁଥିରେ କି କୌଣସି ପ୍ରତିିବନ୍ଧ ନଥାଏ ସେଥିରେ ପହଁରିଲେ ପହଁରାରେ ସନ୍ତୋଷ ଲାଗେ ଆଉ ଆଉ ଯଦି ପହଁରିବାରେ କୌଣସି ପ୍ରତିବନ୍ଧକ ଅଛି ତା'ହେଲେ ସେଠାକୁ ସୁରକ୍ଷିତ ଭାବେ ଯିବା ଉଚିତ ଆଉ ସାବଧାନ ସହିତ ତାକୁ ସମ୍ମୁଖୀନ କରିବା ଉଚିତ ଆଉ ତା'ର ଆଉ ତା'ର ସେଠାରେ ସେଠାରେ ଲୋକମାନେ କୁହୁଥିବା ସାବଧାନକୁ ସାବଧାନକୁ ମାନିବା ଉଚିତ୍ ବଡ଼ ବଡ଼ ଜଳାଶୟରେ ପ୍ରତିବନ୍ଧକ ପ୍ରତିବନ୍ଧକ ଉଚିତ ତାକୁ ତାକୁ ମାନିକି ଚଳିବା ଉଚିତ